ମୁଁ ଗୋଟେ ଚାର୍ଜର କିଣିଥିଲି ଚାର୍ଜରଟା ପଡ଼ିଲା ତିନିଶହ ଟଙ୍କା ହେଲେ ମୁଁ ଯେତେବେଳେ ଘରକୁ ଆଣିଲି ଆଉ ମୁଁ ଚାର୍ଜ ଦେବୁ ବୋଲି ସେତେବେଳେ ଚାର୍ଜ ତ ବହୁତ ସ୍ଲୋ ହେଉଛି ସ୍ଲୋ ହଉ ବେଶୀ ସେ ଚାର୍ଜରଟା ବେଶ ଗରମ ବି ହେଉଛି ହେଲେ ଗରମ ହେଉଛି ସେଇଟା ମୁଁ କ'ଣ କରିବି ସେ ଦୋକାନ ମୁଁ ଫୋନ କରିଲି ଫୋନ କରିଲା ପରେ ସେ କହିଲେ ନାଇଁ ସେ ଚାର୍ଜରଟା ନେଇଥିଲେ ସେ ଚାର୍ଜରଟା ଭଲ ଅଛି ହେଲେ ମୁଁ କହିଲି ନାଇଁ ସେଇଟା ଭଲ ନାହିଁ ହେଲେ ମୁଁ ଚାର୍ଜ ଦେଇଥିଲି ଅଧଘଣ୍ଟାରେ ପନ୍ଦର ପରସେଣ୍ଟ ଚାର୍ଜ ହେଲା ହେଲେ ସେ ଚାର୍ଜଟା ବେଶୀ ଗରମ ହେଉଛି ହେଲେ ମୁଁ କ'ଣ କରିବି ସେ ଦୋକାନରେ ତୁ ଫୋନ ଲାଗୁଥିଲି ସେ କହୁଛି ନାଇଁ ଭଲ ଅଛି ମୁଁ ରିଟର୍ଣ ନେବିନି କିଛି କରିବିନି ହେଲେ ମୁଁ ସେଇଟା ଆଉ କ'ଣ କରିବି ମୁଁ ସେଇଟା ଫୋପାଡ଼ି ଦେଲି